ଆମର ଏକ କୃଷି ପରିବାର ଏଇ କୃଷିକାର୍ଯ୍ୟ କରିବା ପାଇଁ ଆବଶ୍ୟକ ଉପକରଣ ହେଉଛି ଦାଆ କୋଡ଼ି କୋଦାଳ ପାୱାର୍ ଟିଲର୍ ଟ୍ରାକ୍ଟର୍ ଏବଂ ଏବେ ଆ ନୂଆ ଆସିଛି କି କମ୍ବାଇନ୍ ମେସିନ୍ ଏବଂ ଏହିପରି ଭାବରେ ଏ କୃଷିକାର୍ଯ୍ୟ କରିବା ପାଇଁ ଏପରି ଏହିଭଳି ଉପ ଉପକରଣ ଆବଶ୍ୟକ ହୋଇଥାଏ ଉପକରଣ ଆବଶ୍ୟକ ହୋଇଥାଏ କମ୍ବାଇନ୍ ମେସିନ୍ ରେ ଫସଲ କଟାଯାଇ ଅମଳ କରାଯାଏ ଏବଂ କୋଡ଼ି କୋଦାଳରେ ଆମେ ଯେଉଁ ଫସଲକୁ ସାଇଜ୍ କରୁ ଏବଂ ଫସଲ ଯେଉଁ ଧ ଯେଉଁ ଫସଲଟା ହୋଇନଥାଏ ଭଲରେ ତାକୁ ସାଇଜ୍ କରୁ ଏବଂ ବାଳୁଙ୍ଗାକୁ ଏ ଅଲଗା କରିଥାଉ ଏବଂ ପାୱାର୍ ଟିଲରରେ ଆମେ ବିଲକୁ କାଦେଇ ଥାଉ ଏ ଟ୍ରାକ୍ଟରରେ ବିଲ ହଳ କରିଥାଉ ଏପରି ଭାବରେ ଆମେ ଆମ କୃଷିକାର୍ଯ୍ୟ କରିଥାଉ ଏଇ ଉପକରଣ ମାଧ୍ୟମରେ ଆମେ ଆମର କୃଷିକାର୍ଯ୍ୟ କରିଥାଉ